ଆମେ ପିଟି ଉଷା ବିଷୟରେ ଜାଣିଛୁ ସାଧାରଣତଃ ସେ ହେଉଛନ୍ତି ଆମ ଦେଶର ଦୌଡ଼ରାଣୀ ସେ କେରଳର ପାଉଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସାଧାରଣତଃ ଆମେ ଏଇଟା ଶିଖିବାକୁ ଚାହୁଁଛୁ ଯେ ଗୋଟେ ସାଧାରଣ ନାରୀ ହୋଇ ଆମ ଦେଶକୁ ବହୁତ ଆଗକୁ ନେଇଛନ୍ତି